ଆଜ୍ଞା ଆପଣ କ୍ଷୀର ଦୋକାନୀ କହୁଛନ୍ତି ତ ହଁ ମୁଁ ଶୁଣିଥିଲି ଆପଣଙ୍କ ପାଖରେ ଭଲ କ୍ଷୀର ମିଳୁଛି ମୋର ଆଗକୁ ପୂଜା ପର୍ବ ଅଛି ତ ମୋର କ୍ଷୀର କିଛି ଦରକାର ଥିଲା ସେଥିପାଇଁ କଲ୍ କରିଥିଲି ମୋର କୋଡ଼ିଏ ଲିଟର ଖଣ୍ଡେ କ୍ଷୀର ଦରକାର ଥିଲା ଆମର ଦେଶୀ ଗାଈ କ୍ଷୀର ଲିଟର ପିଛା କେତେ ନେଉଛନ୍ତି ଆଉ ଜର୍ସି ଗାଈ କ୍ଷୀର ଆଉ ଅଲଗା ସବୁ କ୍ଷୀର ଆଉ ଅଲଗା ସବୁ କ୍ଷୀର କେତେ ରେଟ୍ ପଡ଼ିବ ଆଉ ଜର୍ସି ଗାଈ କ୍ଷୀର ଦେଶୀ ଗାଈ କ୍ଷୀର ଆମର ଆମର ଓଷା ଅଛି ଆଗକୁ ସେଥିପାଇଁ ଆମର ମିଠା ତିଆରି କରିବାର ଅଛି ସେଥିପାଇଁକା ଆମର କ୍ଷୀର ଦରକାର ଆମେ ଯେହେତୁ ଅଧିକା ନେବୁ ଆପଣ ସେଇ ହିସାବରେ ରେଟ୍ କମେଇବେ ନା ନାହିଁ ଯଦି ଆପଣ ଆମେ ଭଲ କ୍ଷୀର ପାଇବୁ ତାହାଲେ ସିନା ନେବୁ ନହେଲେ କାହିଁକି ଅଲଗା କେଉଁଠୁ କାହିଁକି କ୍ଷୀର ନ ଆଣିବୁ ଆପଣ ପାଣି ମିଶେଇବେନି ତ କ୍ଷୀରରେ ଯଦି ମୁଁ କ୍ଷୀର ଆଣିବି ତାହାଲେ ଆପଣ ପଠେଇ ପାରିବେ ନା ଆପଣଙ୍କ ପାଖକୁ ଯାଇକି ଆଣିବାକୁ ପଡ଼ିବ ଯଦି ପହଞ୍ଚେଇବେ ସିଏ ପୁଣି କିଛି ପଇସା ନେବେ ନା ସେମିତି ଆଣିକି ଦେବେ ହଁ ସେତିକ ମୁଁ ଆଗ ଯିବି ଆପଣଙ୍କ ପାଖକୁ କ୍ଷୀରଟା ଦେଖିବି ତା ପରେ ମୋତେ ଭଲ ଲାଗିଲେ ମୁଁ କହିବି ଆପଣଙ୍କୁ ଫୋନ କରିକି ଆଣିବା ପାଇଁ ଆଉ ଆଜ୍ଞା ତାହାଲେ ରହୁଛି ମୁଁ ଯିବି ଆଉ ଦୁଇ ଦିନ ଛାଡ଼ିକି